ହଁ ମୁଁ ନମିତା କହୁଥିଲି ହଁ ଏଇ ବନ୍ଦ୍ ଛକରୁ କହୁଥିଲି ଆଉ ଆପଣ ଅମରେଶ ହୋଟେଲ୍ରୁ କହୁଥିଲେ କି ଆଚ୍ଛା ଆମେ ପାଞ୍ଚ ଜଣ ଅଛୁ ରୁମ୍ରେ ଆଉ ଆପଣ ଟିକିଏ କେତେ ଗୁଡ଼ିଏ ଅର୍ଡ଼ର୍ ନେଇଯିବେ ଠିକ୍ ଦିନ ଏଗାରଟା ବେଳେ ଆଣିକି ଦେଇପାରିବେ ଆମେ ଏ ଯୋଉଁ ବନ୍ଦ୍ ଛକର ଏଲ୍ ଆଇ ସି ଅଫିସ୍ ଅଛି ଏଲ୍ ଆଇ ସି ଅଫିସ୍ ପଛପଟ ଚାରିଶହ କୋଡ଼ିଏ ପ୍ଳଟ୍ ହଁ ହଁ ଆମେ ସେଠି ଅଛୁ ପାଞ୍ଚ ଜଣ ଅଛୁ ଆଉ ଆମେ ଟିକିଏ ଖାଇକି ବାହାରିବୁ ବାଲେଶ୍ଵର ତ ସେଥିପାଇଁ ଟିକିଏ ଅର୍ଡ଼ର୍ଟା ନେଇଗଲେ ଏବେ ଠାରୁ ଆମେ ସେଇ ଟାଇମ୍ ରେ ପହଁଞ୍ଚେଇ ଦେଲେ ଆମେ ଖାଇକି ପଳେଇବୁ ନା ନା ଏ ସାଢ଼େ ଏଗାରଟା ହଉ ହଉ ତାହେଲେ ଆପଣ ଗୋଟେ କାମ କରନ୍ତୁ ସେ ବାରଟା ହେଇଯାଉ କିଛି ଅସୁବିଧା ନାହିଁ ଆମେ ଗୋଟେ ବେଳକୁ ବାହାରିବୁ ଆଉ ଆମେ ଆଜି ଟିକିଏ ଦେଶୀ ମାଛ କିଛି ମିଳିବ କି ହଁ ଆହୁରି ବଢ଼ିଆ ହେବ ପୋହଳା ମାଛ ଦେଇଦେବେ ଆଉ ଯଦି ନଈ ଚିଙ୍ଗୁଡ଼ି ଥିବ ସେଥିରୁ ମଧ୍ୟ କିଛି ଭଜା ଦେଇଦେବେ ହେଲା ଆଉ ଉଷୁନା ଭାତ ଟିକିଏ ନରମ ଭାତ ଦେବେ ଆଉ ଡ଼ାଲି ଦେବେ ଆଉ ଟିକିଏ ଆମର ପାମ୍ପଡ଼ ଦେବେ ସାଲାଡ଼୍ ଦେବେ ଆଉ ଦେଶୀ ଯାହା ଭେରାଇଟି ଦେବେ ଦେଶୀ ମାଛ ଦେବେ ନା ନା ପାଞ୍ଚ ପ୍ଳେଟ୍ ଖାଇହେବନି ପାଞ୍ଚ ପ୍ଲେଟ୍ ଖାଇହେବନି ଏଥିରୁ ଦୁଇ ପ୍ଲେଟ୍ ଦେବେ ସେଥିରୁ ଦୁଇ ପ୍ଲେଟ୍ ଦେବେ ହୁଁ

ନା ନା ଦୁଇ ପ୍ଲେଟ୍ ସେଟା କରିଦିଅ

ହଁ ହଁ ଯାହା ଦେଶୀ ଖାଦ୍ୟ ଦେଇଦେବେ ଆଁ ଟିକିଏ ତେଲ ମସଲା କମ୍ କରିବେ ସାତଶହ ଟଙ୍କା ଆଚ୍ଛା ସାତଶହ ଟଙ୍କା ମୋତେ କିଛି ଆଡ଼ଭାନ୍ସ ଦେବାକୁ ପଡ଼ିବ ନା ଆସିଲେ ପିଲା ଆପଣ ଯାହାକୁ ପଠେଇବେ ତା ହାତରେ କ୍ୟାସ୍ ଦେଇଦେବି ହଉ ଏଇ ନମ୍ବର୍ଟା ଆପଣଙ୍କର

ଆଉ କିଛି କମେଇବେନି ସେତିକି ଏଟା କାର୍ତ୍ତିକ ମାସ ଟିକିଏ ଚାଲିଛି ଏ ମାତ୍ର ଦେଶୀ ମାଛ ଉଡ଼ା ଟିକିଏ ରେଟ୍ କମିଯାଇଥିବ ମୋତେ ଲାଗୁଛି

ହଉ ହଉ ଠିକ୍ଅଛି ଆପଣ ଏବେ ଦୁଇଶହ ଟଙ୍କା ଦେଇଦେଉଛି ଆଉ ଚାରିଶହ ପଚାଶ ସେ ଆସିଲେ ମୁଁ କ୍ୟାସ୍ ଦେଇଦେବି ହେଲା

ଆପଣ ଲେଖନ୍ତୁ ବନ୍ଦ୍ ଛକ ଏଲ୍ ଆଇ ସି ଅଫିସ୍ ପଛପଟ ଚାରିଶହ କୋଡ଼ିଏ ପ୍ଲଟ୍

ହଁ ଏଇ ନମ୍ବର୍ରେ ଫୋନ୍ କଲେ ମୁଁ ନେଇ ଯିବି ସେଇ ଗେଟ୍ ପାଖରୁ